ଅନ୍ୟାନ୍ୟ ଦାୟିତ୍ୱ ଓ ରୁଚି ସହିତ ବୁଣିବାକୁ ମୁଁ ସନ୍ତୁଳନ କରି ଚାଲି ମୁଁ ଗୋଟିଏ ଗୃହିଣୀଟି ମୋର ଘରର ସବୁ ଦାୟିତ୍ୱ ସାରି ରାନ୍ଧିବା ସମସ୍ତଙ୍କର ଛୁଆପିଲାର ସବୁ କାମ କାର୍ଯ୍ୟ ସାରିକି ଘରର ସବୁ କିଛି ବୁଝିକିରି କିଛି ସମୟ ବୁଣିବା ଷ୍ଟିଚ୍ କରିବା ପାଇଁ ସମୟ ବାହାର କରିଦେଇଥାଏ ତାହା ମୋତେ ଭାରି ଖୁସି ଦେଇଥାଏ କିଏ ବେଶୀ ତ କରିପାରୁନି ପ୍ରତିଦିନ କିଛି କିଛି ସମୟ କରେ ଆଉ ଯାହା ବୁଣି ସେଥିରେ ବହୁତ ଆନନ୍ଦ ବହୁତ ଆନନ୍ଦ ମୋତେ ମିଳେ ଆଉ ମୋ ମନ ଭାରି ଖୁସି ଲାଗେ ଆଉ ଅନ୍ୟମାନଙ୍କୁ ସେ ବୁଣିବାଟା ଦେଖେଇକିରି ମୁଁ ବହୁତ ଖୁସି ହୋଇଥାଏ ଅନ୍ୟ ଅନ୍ୟ ପ୍ରଶଂସା ଶୁଣକିରି ବହୁତ ଆନନ୍ଦ ଲାଗିଥାଏ